ପଶୁପାଳନ କଲେ ବହୁତ ଲାଭ ମିଳିଥାଏ ଗାଈ ଯଦି ପାଳନ କରିବା କମ୍ ଦିନକୁ କୋଡ଼ିଏ ଲିଟର୍ରୁ ଏକୋଇଶି ଲିଟର୍ କ୍ଷୀର ଦେଇଥାଏ ଜର୍ସି ଗାଈ ସେଥିପାଇଁ ଆଉ କୁକୁଡ଼ା ଯଦି ପାଳନ କରିବା ସିଏ ଦିନକୁ ଦୁଇରୁ ଚାରି ଅଣ୍ଡା ଦେଇଥାଏ ଗାଈ ଯଦି ଏକୋଇଶିରୁ ବାଇଶି ଲିଟର୍ କ୍ଷୀର ଦିଏ ତା'ହେଲେ ଦିନକୁ ଦିନକୁ ବିକିଲେ ଚାରିରୁ ପାଞ୍ଚ ହଜାର ଟଙ୍କା ହୋଇଥାଏ ସେଥିପାଇଁ ଗାଈ ପାଳନ କରିବା ବହୁତ ଭଲ ପଶୁ ଉତ୍ପାଦନ କରିବା ବହୁତ ଭଲ ଅଣ୍ଡା ଚାଷ କରିବା ହିଁ ବହୁତ ଭଲ ଗାଈ ଚାଷ କରିବା ବହୁତ ଭଲ ହୋଇଥାଏ ଏଥିପାଇଁ ଗାଈର ଦୁଇରୁ ଚାରି ରଖିବା ଉଚିତ ପଶୁପାଳନ ଏକ ଗୃହପାଳନ ଗୃହପାଳନ ଆଉ ହେଲା ସେ କୁକୁଡ଼ାକୁ କାଟି ଖାଇଥାନ୍ତି ସେ କୁକୁଡ଼ା ଖାଇଲେ ପଶୁପାଳନ କରିଥାନ୍ତି ଗାଈ ଏକ ଗୃହପାଳିତ ପଶୁ ଏଥିପାଇଁ ଗାଈ ଚାରିରୁ ପାଞ୍ଚ ଲିଟର୍ କ୍ଷୀର ଦେଇଥାଏ ସେ ଗାଈ ଏକ ଗୃହପାଳିତ ପଶୁ ସେଥିପାଇଁ ଚାରିରୁ ପାଞ୍ଚ ଲିଟର୍ କ୍ଷୀର ଦେଇଥାଏ ପଶୁପାଳନ କରିବା ଏକ ବହୁତ ଉପକାର ଜିନିଷ ହୋଇଥାଏ ସେଥିପାଇଁ ଗୃହପାଳିତ ଏକ ପଶୁପାଳିତ ହୋଇଥାଏ